ମୋର କିଛି କିଛି କବିତା ଏବଂ କିଛି କିଛି ପ୍ରକୃତିକୁ ନେଇକି ବର୍ଣ୍ଣନା ଦେବା ଉପରେ ମୁଁ ଲେଖାଲେଖି କରିବାକୁ ପସନ୍ଦ କରେ ଏମିତି ସମୟେ ସମୟେ ମୁଁ ଯେତେବେଳେ ବସିକି କିଛି ଭାବୁଥାଏ ଏବଂ ଭାବି ଭାବି କିଛି ଲେଖି ପକାଏ ସେସବୁକୁ ନେଇ ମୁଁ ପରେ ଯେତେବେଳେ ମୁଁ ତାର ଉପଲବ୍ଧି କରେ ମୋତେ ଲାଗେ ସତ ଯେମିତିକି ମୁଁ ଗୋଟେ ଲେଖକ ହେଇପାରନ୍ତି କି ମୋ ନାଁଟା ସବୁ ଜାଗାରେ ପ୍ରତିଷ୍ଠିତ ହୁଅନ୍ତା ମୋତେ ସମସ୍ତେ ଜାଣନ୍ତେ ଏହିପରି ଭାବରେ ଗୋଟେ ଲକ୍ଷ୍ୟ ରହିଛି ମାନେ ମୁଁ ଲେଖା ଦ୍ୱାରା ମୁଁ ଅନ୍ୟମାନଙ୍କ ଆଗରେ ପ୍ରଦର୍ଶିତ ହୁଅନ୍ତି ମୋର ଗୋଟେ ନୂଆ ପରିଚୟ ସୃଷ୍ଟି ହୁଅନ୍ତା ଏମିତି କିଛିକୁ ମୁଁ ନେଇକି ମୋର ଗୋଟିଏ ଲକ୍ଷ୍ୟ ରହିଛି ଭଗବାନଙ୍କ ଦୟାରୁ ସେ ଲକ୍ଷ୍ୟଟା ମୋର ପୂରଣ ହେଇଯାଆନ୍ତା ଯଦି ମୁଁ ବହୁତ ଖୁସି ହୁଅନ୍ତି